ଦଶ ସାତ ଉଣେଇଶ ଶହ ତେୟାନବେ ତେର ସାତ ଉଣେଇଶ ଶହ ଅନେଶ୍ଵତ ବାଇଶ ସାତ ଦୁଇ ହଜାର ଏକ ତେଇଶ ଆଠ ଦୁଇ ହଜାର ଦୁଇ ସାତ ବାର ଦୁଇ ହଜାର ତିନ